ଆମ ଅଞ୍ଚଳରେ ଖୁବ୍ ଭଲ ଭଜନ ଓ କୀର୍ତ୍ତନ କୀର୍ତ୍ତନ କରିବା ଦଳ ଅଛନ୍ତି ସେଥିରେ ପ୍ରାୟ କୋଡ଼ିଏରୁ ତିରିଶ ଜଣ ତିରିଶ ଜଣ ପୁରୁଷମାନେ ଓ କି ପିଲାମାନେ ଅଛନ୍ତି ସେମାନେ ବିଭିନ୍ନ ଦିନ କିମ୍ବା ପର୍ବପର୍ବାଣୀ ଯଥା ଦଶହରା କାଳୀପୂଜା ଜନ୍ମାଷ୍ଟମୀ ହୋଲି ଦୋଳ କାର୍ତ୍ତିକ ପୂର୍ଣ୍ଣିମା ପ୍ରତି ମାସର ମଙ୍ଗଳବାର ସୋମବାର ଗଣେଷ ପୂଜା ସରସ୍ୱତୀ ପୂଜା ମହା ଶିବରାତ୍ରୀ ନୂଆ ବର୍ଷ ମା' ଗଜଲକ୍ଷ୍ମୀଙ୍କ ପୂଜା ରଥଯାତ୍ରା ଆଦି ସବୁ ପର୍ବ ପର୍ବଦିନ ପର୍ବ ବା ଦିନ ଗୁଡ଼ିକରେ ସେମାନେ ସେମାନେ ବିଶ୍ୱର କଲ୍ୟାଣ ପାଇଁ ଭଜନ ଓ କୀର୍ତ୍ତନ ଖୁବ୍ ମନୋରମରେ ଗାନ ଗାନ କରିଥାନ୍ତି ଏହା ପୁରା ମନଛୁଆଁ ହେଇଥାଏ ଏମାନେ ସନ୍ଧ୍ୟାରେ ସନ୍ଧ୍ୟା ସମୟରେ ଏକ ମନ୍ଦିରରେ ଏକାଠି ହୋଇ ଖୁବ୍ ଭଲରେ ଭଜନ ଓ କୀର୍ତ୍ତନ ଗାନ କରିଥାଆନ୍ତି ଏମାନେ ବିଭିନ୍ନ ପ୍ରକାରର ଭଜନ ସହ ଖୁବ ଖୁବ ଖୁବ ଭଲ ସଙ୍ଗୀତ ଯନ୍ତ୍ର ମଧ୍ୟ ଖୁବ ଭଲ ମନଛୁଆଁ ସଙ୍ଗୀତ ଯନ୍ତ୍ର ମଧ୍ୟ ବ୍ୟବହାର କରନ୍ତି ଯଥା ହାରମୋନିୟମ୍ ଡମ୍ବରୁ ବୀଣା ପିଆନୋ ଢ଼ୋଲ ଝାଞ୍ଜ ମୃଦଙ୍ଗ ଶଙ୍ଖ ପିଟା ଘଣ୍ଟ ମହୁରୀ ଘଣ୍ଟି ସାହାନାଇ ଓ ତବଲା ଭଳି ମନଛୁଆଁ ସଙ୍ଗୀତ ଯନ୍ତ୍ର ସେମାନେ ବ୍ୟବହାର କରନ୍ତି